ଆମର ନଡ଼ିଆ ଗଛ ବିଭିନ୍ନପ୍ରକାର ଲତା ଗଛ ଆଉ ତୃଣଜାତୀୟ ଗଛଗୁଡ଼ିକ ବଞ୍ଚିବା ପାଇଁ ବହୁତ କଷ୍ଟକର ନଡ଼ିଆ ଗଛ ଗଜା ହେବା ପାଇଁ ବହୁତ ଦିନ ସମୟ ଲାଗେ ନଡ଼ିଆ ଗଛ ଲଗାଇବା ପାଇଁ ଆମର ବହୁତ ବଡ଼ ଗାତ ଖୋଳା ହୁଏ ଲୁଣ ଦିଆଯାଏ ଆଉ ସେଥିରେ ସେ ଗଛ ଲଗାଇବା ପୂର୍ବରୁ ପୂଜା ପାଠ ବି କରାଯାଏ ତା'ପରେ ଗଛ ଲଗାଯାଏ ଆଉ ତା'ପରେ ଆମର ଆସିଲା ଲତା ଗଛ କହିଲେ ଲତା ଗଛ ଆମର କାକୁଡ଼ି କଲରା ଜହ୍ନି ଚଚିନ୍ଦ୍ରା ଇତ୍ୟାଦି ଲତା ଗଛ ଗୁଡ଼ିକର କାଣ୍ଡ ଦୁର୍ବଳ ଥାଏ ଆଉ ତୃଣା ଗଛଗୁଡ଼ିକ ମଧ୍ୟ ଛୋଟ ଗଛ ହୋଇଥିବାରୁ ତା'ର ଅଧିକ ଯତ୍ନ ନେବା ଦରକାର ସେଗୁଡ଼ିକ ଶୁଖିଯାଏ ଖରାଦିନରେ ବେଶୀ ଗଛଗୁଡ଼ିକ ପ୍ରଚଣ୍ଡ ଖରା ପାଇଁ ଶୁଖିଯାଏ ସେଥିପାଇଁ ଦୁଇ ଓଳି ଖରା ଦିନରେ ପାଣି ଦେବା ଦରକାର ଆଉ ଶୀତ ଦିନରେ ବର୍ଷା ଦିନରେ ଥରେ ପାଣି ଦେଲେ ହୋଇଯାଏ ଗଛର ଯତ୍ନ ପାଇଁ ଆମର ଗୋବର ଗୁଣ୍ଡ ସାର ଆଉ କମ୍ପୋଷ୍ଟ୍ ଇତ୍ୟାଦି ଥିଲେ ଗଛ ଭଲ ବଢ଼ିପାରେ ଆଉ ଭଲ ମାଟିରେ ବି ଭଲ ଗଛ ହୋଇଯାଏ ହୋଇପାରେ